ଆରେ ସ୍ମିତା ମୁଁ ଏବେ ଗୋଟିଏ ଏଗ୍ଜିବିଶନ୍କୁ ଯାଇଥିଲି ଯେ ଗୋଟିଏ ବହି ଗୋଟିଏ ଆଣିଲି ସେଇଟା ତା ନାଁ ହେଲା କାଦମ୍ବିନୀ ସେ ବହିଟା ମୋତେ କାଇଁକି ତାର ଭଲ ଲାଗିଲା ତାର ମଲାଟ ଫଲାଟ ଗୁଡ଼ାକ ବି ଅତି ଅତି ସୁନ୍ଦର ହୋଇଥିଲା ଏଗୁଡ଼ା ଦେଖିକି ମୋର ମୁଁ ଆଣିଲି ଆଣିଲି ଯେ ପଢ଼ିଲା ବେଳକୁ ପ୍ରଥମ ପୃଷ୍ଠାଟା ଟିକିଏ ବି ଭଲ ଲାଗିଲା ଲେଖକଙ୍କ ବିଷୟରେ ବି ଜାଣିଲି ସବୁ ଭଲ ଲାଗିଲା ମୁଖବନ୍ଧ ଯେଉଁଥିଲା ବି ତାପରେ ପରେ ତ ଯେଉଁ ଆରମ୍ଭ ହେଲା ପରେ କାହାଣୀଟା ପୁରା ଏତେ କଦର୍ଯ୍ୟ ହୋଇଛି ଏତେ ପିଲାଗୁଡ଼ା ଆଜିକାଲିର ପିଲା ଯଦି ତାକୁ ପଢ଼ିବେ ପୁର ଜଣେ ଖରାପ ରାସ୍ତାକୁ ଏକଦମ ପଳେଇବ କାରଣ ସେଥିରେ ଖାଲି ଖରାପ କଥା ଗୁଡ଼ା ହିଁ ଲେଖା ହୋଇଛି କିଛି ଭଲ ଜିନିଷ ନାହିଁ ସେଥିରେ ଶିକ୍ଷା ପାଇଁ କୌଣସି ଜିନିଷ କାଇଁ ମୁଁ ପାଇଲି ନାଇଁ ଖାଲି ଖରାପ ଖରାପ କଥା ଇଏ ନଗ୍ନତା ଇଏ ସିଏ ଏଗୁଡ଼ା ସବୁ ବିଷୟରେ ଦେଇଛି ମୋତେ ଏତେ ଖରାପ ଲାଗିଲା ଆଜି ଯଦି ଆଜିକାଲିର ଯୁବପିଢ଼ୀ ଯଦି ଏଗୁଡ଼ା ପଢ଼ିବେ ତାଙ୍କ ମନରେ କ'ଣ କେଉଁ ଭଳିଆ ଭାବନା ସୃଷ୍ଟି ହେବ ସେଇ ବହି ପ୍ରତି ନିଶ୍ଚୟ ନକରାତ୍ମକ ଚିନ୍ତାଧାରା ଭରିଜିବ ସେମାନେ କେବେ ବି ଭଲ ରାସ୍ତାକୁ ଯାଇପାରିବେ ନାହିଁ ତେଣୁ ଏଇ ଭଳିଆ ବହି ସବୁ ବଜାରକୁ ଆସୁଛି ଏଗୁଡ଼ାକ ଟିକିଏ ବିକ୍ରି ନକଲେ ବି ଭଲ ହୁଅନ୍ତା ମୁଁ ଗୋଟିଏ ଇଚ୍ଛା କରୁଥିଲି କ'ଣ ଏଥିରେ କିଛି ଭଲ ଥିବ ବୋଲି କିଣିକି ନେଇଆସିଲି କିନ୍ତୁ ସେତେବେଳେ ମୁଁ ଦେଖିଲା ବେଳକୁ କିଛି ନାଇଁ ମତେ ବା ମୋତେ ତ ଖରାପ ଲାଗୁଛି ଆଉ ଯୁବପିଢ଼ୀ ଆଉ କ'ଣ ସେମାନେ ଆଉ କ'ଣ ପଢ଼ିକି ଆଉ କ'ଣ ହେବେ ନିଶ୍ଚୟ ଖରାପ ଦିଗକୁ ପଳେଇବେ ସେଥିପାଇଁ ଏଇସବୁ ବହି ଏଇ ଭଳିଆ ବହି ଆଉ ଛାପିବା କଥା ନୁହେଁ ମଲା ଭଲ ବହି ଯେଉଁଟା ସକାରାତ୍ମକ ଚିନ୍ତାଧାରା ପୂର୍ଣ୍ଣ ବହିଗୁଡ଼ାକ ପିଲାଙ୍କ ପାଇଁ ଥିଲେ ପିଲାମାନେ ସେଇଟା କିଛି ଶିଖିକି ସେମାନଙ୍କର ପଢ଼ିକି କିଛି ନୀତିଶିକ୍ଷା ଜାଣିବେ ମାନେ ଭବିଷ୍ୟତରେ ଗୋଟିଏ ନିଶ୍ଚୟ ଭଲ ଜାଗାକୁ ଯାଇପାରିବେ ତେଣୁ ଉଚ୍ଚାଭିଳାଷୀ ବି ହୋଇପାରିବେ ଯେଉଁଠୁ କିଛି ଶିଖିବାକୁ ଥିବ ଆ ଏହିଥିରେ କିଛି ଶିଖିବାର ହିଁ ନାହିଁ ଏ ବହି ଆଣିକି ମୁଁ ବହୁତ ବେକାର ଏଇଟା ଆଣିଆ କଥା ନଥିଲା ଆଣିଦେଲି ଆଉ ଭୁଲ ବଶତଃ ସେଇଟାକୁ ଆଉ କ'ଣ କିଛି କାମରେ ନାଇଁ